ହ୍ୟାଲୋ ହଁ ଡ୍ରାଇଭର ସାବ୍ କହୁଛନ୍ତି ଡ୍ରାଇଭର ସାବ୍ ଆପଣ କୁଆଡ଼ ଗଲେ ଡ୍ରାଇଭର ହଁ ଆପଣ ଆଉ କେତେବେଳେ ବସ୍କୁ ଷ୍ଟାର୍ଟ କରିବ ଏତେ ଭିଡ଼ ହେଲାଣି ଆଉ ତୁମ ବସ୍ରେ ଜାଗା ଅଛି କି ତୁମେ ବସ୍କୁ ମାନେ ଆଉ ଅପେକ୍ଷା କରିଛନ୍ତି ପ୍ୟାସେଞ୍ଜର ପାଇଁ ଆଚ୍ଛା ଆପଣଙ୍କ ବସ୍ରେ ଯେତେ କେପାସିଟି ଅଛି ସେତେ ନେବେ ନା ଆପଣ ତା ମାନେ ଲୋକକୁ ଉଠେଇ ଚାଲୁଛନ୍ତି ଚାଲିଛନ୍ତି ଚାଲିଛନ୍ତି ଲୋକ ଏଠେ ଅଣନିଶ୍ୱାସ ହେଇକିରି ନା ଛିଡ଼ା ହେଇପାରୁଛ ସିଟ୍ ଦେବା ତ ଦୂର କଥା କିନ୍ତୁ ବସ୍ ଛିଡ଼ା ହେବା ପାଇଁ ବି ଜାଗା ହଉନି ହେଁ ଆପଣ ହଁ ବହୁତ କହିବା ପରେ ଏତେ ଆପଣ ତ ଉଠେଇ ଚାଲିଛନ୍ତି ଉଠେଇ ଚାଲିଛନ୍ତି ଏଗୁଡ଼ା କି କଣ କଥା ଆପଣ ଏଁ ଆରେ ଯେତେ ଆପଣଙ୍କ ବସ୍ରେ ଜାଗା ହବ ସେତେ ଉଠେଇବେ ନା ଆଉ ମାନେ ଅଧିକା ଉଠେଇ ଚାଲିଛନ୍ତି ଆପଣ କଣ ମ୍ୟାଡ଼ମ୍ ଡ୍ରାଇଭର ସାହବ୍ ଆପଣ ଏମିତି କରୁଛନ୍ତି ଯେ ମାନେ ଲୋକ ମାନେ ମୁଁ ଏତେ ଛିଡ଼ା ହେବା ପାଇଁ ବି ଜାଗା ପାଉନି ଗରମ ମାନେ କେଉଁଠି ଲୋକ ଲୋକ ହଉଛି କେଉଁଠି ଖୋଲିବି ଖୋଲିବି କଣ ବାଟ ଅଛି କି ଜାଗା ଅଛି କି ଲୋକ ମାନେ ଏତେ ଲୋକର ଭିଡ଼ରେ ଅଣନିଶ୍ୱାସ ହଉ ହଉ ବୋଲି କୁହାହେଉଛି ନହେଲେ କହୁଥାନ୍ତି ଆପଣଙ୍କୁ ଏଇ ଆପଣଙ୍କ ଯଦି ବସ୍ର କ୍ୟାପସିଟି ଅଛି ନା ସେ ବସ୍ରେ ଏତେ ଲୋକ ଧରିବେ ଆପଣ ଉଠେଇ ଚାଲିୁଛନ୍ତି ଉଠେଇ ଚାଲିଛନ୍ତି ପଇସା ପାଇଁ ଆପଣ ମାନେ ତ ମଣିଷମାନଙ୍କ ର ଜୀବନ ନେଇଯିବେ ନା ପଇସାଟା ଦେଖିବ ଆପଣଙ୍କ ବସ୍ରେ ଉଠେଇଲେଣି ପ୍ୟାସେଞ୍ଜରକୁ ଉଠେଇ ଚାଲିଛନ୍ତି କଣ ପାଇଁ ଓହ୍ଲେଇବି ମୁଁ କଣ ପାଇଁ ଓହ୍ଲେଇବି ମୁଁ କଣ ପାଇଁ ଓହ୍ଲେଇବି ମୁଁ ତ ଉଠିଛି ଆଉ ଓହ୍ଲେଇବି କ'ଣ ପାଇଁ ନାଇଁ ନାଇଁ ଲୋକ ଆଜ୍ଞା ଆପଣ ବୁଝୁନାହାନ୍ତି କଥାଟା କେଉଁଆଡ଼େ କେଉଁ କଥାକୁ କୁଆଡ଼େ ନେଇଯାଉଛନ୍ତି ଆପଣ ଏଇଭଳିଆ କଣ କଥାବାର୍ତ୍ତା ହଉଛନ୍ତି ବସ୍ ଡ୍ରାଇଭର୍ ହେଇକିରି ହଁ ହଁ ହଁ